ଆମେ ଫେସବୁକ୍ ଇନ୍ଷ୍ଟଗ୍ରାମ୍ ଚଲାଇଥାଉଁ ଆମକୁ ଇନ୍ଷ୍ଟଗ୍ରାମ୍ ବହୁତ ଭଲଲାଗେ ଆମକୁ ଇଷ୍ଟାଗ୍ରାମ୍ରେ ମିଡ଼ିଆର ଡ୍ୟାନ୍ସ ଟିକ୍ଟକ୍ କମେଡ଼ି ଏମିତି ଦେଖିବାକୁ ବହୁତ ଭଲଲାଗେ ଆମେ ମଧ୍ୟ ଫଲୋ କରିଥାଉଁ ଆଉ ଆମେ ଇନ୍ଷ୍ଟଗ୍ରାମ୍ରେ ନିଜେ ଫଟୋ ରିଲ୍ସମାନେ ବି ମଧ୍ୟ କରିଥାଉ ଆମକୁ ବହୁତ ସମୟ ଖର୍ଚ୍ଚ କରିବାକୁ ଲାଗିଥାଏ ଆମେ ମଧ୍ୟ ଲୋକମାନଙ୍କର ପୋଷ୍ଟ କରିଥିବା ଭିଡ଼ିଓ ଦେଖିବାକୁ ଭଲଲାଗେ ଆମେ ବି ସେମିତି କରି ଭିଡ଼ିଓ ବନେଇଥାଉଁ ଆମେ ଇନ୍ଷ୍ଟାଗ୍ରାମ୍ ଭଲି ସୋସିଆଲ ମିଡ଼ିଆରେ ନିଜର ପରିଚୟ ମଧ୍ୟ ଦେଇଥାଉଁ ଆଉ ଆମେ ଇନ୍ଷ୍ଟାଗ୍ରାମ୍ରେ ଡ୍ୟାନ୍ସ ଦେଖିବାକୁ ବହୁତ ଭଲଲାଗେ ଡ୍ୟାନ୍ସ ବି ଦେଖିଥାଉଁ ଆଉ ଆମେ ନିଜେ ମଧ୍ୟ ଡ୍ୟାନ୍ସ କରିଥାଉଁ ଆମକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିବାକୁ ବହୁତ ଭଲଲାଗେ ଆମେ ଆମ ଟିକ୍ଟକ୍ କରି ରିଲ୍ସ କରି ଆମେ ଇନ୍ଷ୍ଟାଗ୍ରାମ୍ରେ ଚଲେଇଥାଉ ଆମର ଚାରି ପାଞ୍ଚ ଏମିତି ଟାଇମ୍ ହୋଇଯାଏ ଆଉ ଆମକୁ ଇନ୍ଷ୍ଟାଗ୍ରାମ୍ରେ ପସନ୍ଦ ନା ପସନ୍ଦ ଭଲି ଜିନିଷ ଆସିନି ଆମକୁ ବାସ୍ ନାଚ ଗୀତ ଶୁଣିବା ପାଇଁ ଷ୍ଟୋରି ମାନ ଦେବା ପାଇଁ ଭଲ ଲାଗିଥାଏ ଫେସବୁକ୍ରେ ବି ସେମିତି ଫେସବୁକ୍ରେ ତ ବାସ୍ ସିରିଏଲ୍ ନ୍ୟୂଜ୍ ସେମିତି ଜିନିଷ୍ମାନେ ଆସିଥାଏ ଅଡ଼ିଏନ୍ସମାନେ ମଧ୍ୟ ବି ଆସିଥାଏ ଟିକ୍ଟକ୍ ବି ଆସିଥାଏ ଆମକୁ ସେଇୟା ଫେସବୁକ୍ ବି ଦେଖିବାକୁ ଭଲଲାଗେ ଫେସବୁକ୍ଠାରୁ ଆମେ ଇନ୍ଷ୍ଟାଗ୍ରାମ୍ ବହୁତ ୟୁଜ୍ କରୁ ଆମେ ଇନ୍ଷ୍ଟାଗ୍ରାମ୍କୁ ବହୁତ ଭଲ ପାଇଥାଉ